ଆମ ଦେଶ ଭାରତରେ ପାରା କାଉ ହଂସ ଏବଂ ବତକ ଭଳି ବହୁ ପ୍ରଜାତିର ପକ୍ଷୀମାନେ ଦେଖାଯାଆନ୍ତି ଏମାନେ ଦେଖିବାକୁ ଅତି ସୁନ୍ଦର ହୋଇଥାନ୍ତି ଏହି ସୁନ୍ଦର ପକ୍ଷୀମାନଙ୍କୁ ମୋର ଘରର ପଛପଟେ କିମ୍ବା ବଗିଚାକୁ ଆକୃଷ୍ଟ କରିବାପାଇଁ ମୁଁ ପ୍ରଥମେ ବଗିଚାରେ ଖୁବ୍ ସୁନ୍ଦର ଓ ବାସ୍ନା ଫୁଲଗଛ ବଗିଚାରେ ଲଗେଇବି ଯାହାଫଳରେ ସେ ସୁନ୍ଦର ଫୁଲର ବାସ୍ନା ପାଇଁ ମୋ ବଗିଚାକୁ ଆସିବେ ଏହି ବଗିଚାକୁ ଆସିବେ ଏହିଭଳି ଆମ୍ବ ଗୁଆ ନଡ଼ିଆ ଭଳି ବିଭିନ୍ନ ପ୍ରଚୁର ପରିମାଣରେ ଗଛ ଲଗାଇବି କାହିଁକିନା ପକ୍ଷୀମାନଙ୍କୁ ଖରାଦିନେ ବଡ଼ ଗଛର ପବନ ତାଙ୍କ ଦେହକୁ ବାଜିଲେ ତାଙ୍କୁ ଖୁବ୍ ଭଲ ଲାଗିଥାଏ ଏବଂ ଖରାଦିନର ଟାଣଖରାରୁ ମଧ୍ୟ ମୁକ୍ତ ପାଇବାପାଇଁ ସେ ବଡ଼ ଗଛରେ ବସି ଆଶ୍ରୟ ନେଇପାରିବେ ଖରାଦିନେ ଖରାଦିନପାଇଁ ମୁଁ ଚାରୋଟି ବଡ଼ପାତ୍ରରେ ତାଙ୍କ ପାଇଁ ବଗିଚାରେ ଜଳ ରଖିବି ଯାହାଫଳରେ ସେମାନଙ୍କୁ ଶୋଷ ଲାଗିଲେ ସେମାନେ ମୋ ବଗିଚାରେ ଆସି ପାଣି ପିଇପାରିବେ ବଗିଚାଠାରେ ବଡ଼ଗଛ ଲଗାଇଲେ କାଉ ପାରା ଓ ଘରଚଟିଆଙ୍କ ଭଳି ବିଭିନ୍ନ ପକ୍ଷୀ ବସାକରି ରହିପାରିବେ ସକାଳୁ ଉଠି ବଗିଚାରେ ଧାନ ଗହମ ଚାଉଳ ଭଳି ଶସ୍ୟ ସେମାନଙ୍କୁ ଦେଲେ ସେମାନେ ଆସି ଖାଇବେ ଏହିଭଳି ଭାବେ ମୁଁ ପକ୍ଷୀମାନଙ୍କୁ ଓ ମୁଁ ମୋ ଘର ବଗିଚାକୁ ଆକୃଷ୍ଟ କରିପାରିବି